ହଁ ଦୌଡ଼ିବା ସମୟରେ ମୁଁ ଆଘାତ ପାଇଥିଲି ତା' ହେଉଛି ବିଦ୍ୟାଳୟରେ ହୋଇଥିବା ଏକ ଦୌଡ଼ ପ୍ରତିଯୋଗିତାରେ ଯେଉଁଥିରେ ମୁଁ କିଛି ବାଟ ଜୋର୍ରେ ଦୌଡ଼ିବା ପରେ ଏକ ପଥର ଉପରେ ଝୁଣ୍ଟି ପଡ଼ିଥିଲି ଏବଂ ଆଣ୍ଠୁରେ ପ୍ରବଳ ଆଘାତ ଲାଗିଥିଲା ଏବଂ ରକ୍ତସ୍ରାବ ହୋଇଥିଲା ହେଲେ ମଧ୍ୟ ମୁଁ ସେଥିପ୍ରତି ଭ୍ରୂକ୍ଷେପ ନକରି ଦୌଡ଼ିବା ଆରମ୍ଭ କରିଥିଲି ଏବଂ ଦ୍ୱିତୀୟ ଶ୍ରେଣୀ ଅଧିକାର କରିଥିଲି ଏବଂ ଏହି ପ୍ରତିଯୋଗିତା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ମୋର ପ୍ରାରମ୍ଭିକ ଉପଚାର କରିଥିଲେ ଏବଂ ଟିଟି ଇଞ୍ଜେକ୍ସନ ଦେଇଥିଲେ କିଛି ଔଷଧ ନେବା ପରେ କିଛି ଦିନ ପରେ ମୁଁ ସମ୍ପୂର୍ଣ୍ଣ ଆରୋଗ୍ୟ ଆରୋଗ୍ୟ ଅନୁଭବ କରିଥିଲି ଏବଂ ସୁସ୍ଥ ହୋଇଯାଇଥିଲି